ପଶୁମାନଙ୍କୁ ଘରେ ରଖିଲେ କିଛି ବି ଅସୁବିଧା ହେବ ନାହିଁ ପଶୁମାନଙ୍କୁ ପାଳନ କରି ପଶୁମାନଙ୍କୁ ପାଳନ କରି ସେମାନଙ୍କର ଯତ୍ନ ନେଲେ ସେମାନଙ୍କର ଭଲ ଆମର ଭଲ ହୁଏ କେତେକ ଲୋକେ ସେମାନଙ୍କୁ ପାଳି ପୋଷି ତାଙ୍କର କିଛି କ୍ଷୀର କି କିଛି କ'ଣ ବିକ୍ରି କରି ସେମାନଙ୍କର ଜୀବନ ନିର୍ବାହନ କରିଥାଆନ୍ତି ଯଥା ଗୋରୁଙ୍କୁ ଗାଈ ଗୋରୁଙ୍କୁ ରଖିଲେ ତାଙ୍କର କ୍ଷୀର ବିକି ଘର ଚଳାନ୍ତି ଓ କୁକୁଡ଼ାମାନଙ୍କୁ ରଖିଲେ ତାଙ୍କର ଆଣ୍ଡା ବିକି ମଧ୍ୟ ଘର ଚଳାଇଥାନ୍ତି ଯେଉଁ ଘର ଯାହାର ଗରିବ ଘର ସେ କୁକୁଡ଼ା ଛେଳି ଗୋରୁ ଆଦିଙ୍କୁ ରଖି ତାଙ୍କର ଜୀବିକା ନିର୍ଭର କରିଥାଆନ୍ତି ପଶୁମାନଙ୍କୁ ରଖିଲେ କିଛି ବି ଓ ଖରାପ କଥା